ହଁ ଓଡ଼ିଆ ଭାଷା ଗଣମାଧ୍ୟମ ଦ୍ଵାରା ପ୍ରଚଳିତ ଯେମିତିକି ନ୍ୟୁଜ ଶୁଣୁଛନ୍ତି ସବୁପ୍ରକାର ସିରିଏଲ୍ ଦେଖୁଛନ୍ତି ଫିଲ୍ମ ଦେଖୁଛନ୍ତି ବହୁ ପ୍ରତିଭାମାନଙ୍କୁ ଦେଖୁଛନ୍ତି ନ୍ୟୁଜ ମାଧ୍ୟମରେ ଦୁରଦୁରାନ୍ତର ଖବର ଜାଣୁଛନ୍ତି ହଁ ସେମିତି ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ଭୂମିକା ରହିଛି ଆମେ ଓଡ଼ିଓଡ଼ିଶା ସମ୍ପର୍କରେ ଜାଣୁଛେ ତାଦ୍ଵାରା ଓଡ଼ିଆ ଭାଷା ଓଡ଼ିଆ ଭାଷାଗୁରା ସବୁଆଡ଼େ ଚାଲିଛି ଆମେ ସମ୍ପୂର୍ଣ୍ଣ ଓଡ଼ିଆ ଭାଷା ଜାଣିବା ଦ୍ଵାରା ସମସ୍ତଙ୍କ ସହିତ ଠିକ୍ ଭାବରେ କଥାବାର୍ତ୍ତା ହୋଇ ପାରୁଛେ ଯାହାଦ୍ୱାରା ଆମେ ଆମ ପିଲାମାନଙ୍କୁ ଠିକ୍ ଭାବରେ ଶିକ୍ଷା ଦେଇ ପାରିବା ଯାହାଦ୍ୱାରା ସେମାନେ ଉଚିତ ଶିକ୍ଷା ଲାଭ କରିପାରିବେ